ହ୍ୟାଲୋ ଇଟା ସାଗର ରେଷ୍ଟୁରାଣ୍ଟ୍ ତ ହଁ ଆଜ୍ଞ ମୁଇଁ ସୁମନ୍ତ ବାଦି କହୁଥିଲି ସୋନପୁରରୁ ଆମେ ଯେନ୍ ଅର୍ଡ଼ର୍ଟା ଯେନ୍ ଦେଇଥିଲି ମତେ ସେ ଅର୍ଡ଼ର୍ରେ ଟିକେ ବିନା ଲୁଣ ଲୁଣ ଟିକେ ଅଧିକା ନାଇଁ ଲଗାବେ ମସ୍ଲା ଟିକେ ଅଧିକା ନାଇଁ ଲଗେଇକିନା ହେନ୍ତି କରିକିନା ମତେ ପାର୍ସଲ୍ଟା ଦେବେ କାହିଁ ଲାଗିକିି ଅଧିକା ଲୁଣ କି ଯେନ୍ ମସ୍ଲା ଅଧିକା ଖାଇଲେ କରି ଡାଇବେଟିସ୍ ହଉଚେ ବିଭିନ୍ନପ୍ରକାର ରୋଗ ହଉଚେ ମାନେ ନାଇଁ ଖାଇବାର୍ଲାଗି ସେଟା ଚାହେଁବାକେ ଆଉ ଯେନ୍ତି ହେଲେ ମତେ ହେଟା ଟିକେ ହେନ୍ତି କରିକି ପଠାବେ ହେବେ ବିନା ଇଏ ଲୁଣ ଲୁଣ ଟିକେ କମ୍ କରି କର୍ବେ ମସ୍ଲା ଗଲା ଟିକେ କମ୍ କରିକିନା ଇଏ କର୍ବେ ଆଉ ଇଏ କର୍ବେ ଆଉ ଇଟା ତ ମୁଇଁ ସୋନ୍ପୁରେ ଅଛେଁ ମୋର୍ ପାଖ୍କୁ ଟିକେ ପଠେଇଦେବେ କମ୍ ଅଧିକା ମସ୍ଲା ଖାଏଲେ ପରେ ବହୁତ୍ ପ୍ରୋବ୍ଲମ୍ ହଉଛେ ଝାଡ଼ା ଯିବାଟା ହେଲା ବହୁତ୍ ପ୍ରୋବ୍ଲମ୍ ହଉଛେ ରୋଗ ଗଲା ବହୁତ୍ ପ୍ରକାର୍ ହଉଛେ ହେଥିର୍ ଲାଗି କହୁଥିଲି ଆଉ ମତେ ଟିକେ କମ୍ ଇଆଡର୍ ଟିକେ ପଠେଇଦେବେ ଆମର୍ ଘର୍ ପାଖେନ ଅର୍ଡ଼ର୍ ଅଛେ ଘର୍ ପାଖ୍କେନ ପଲେଇ ଆସ୍ବେ ହଉ ଠିକ୍ ଅଛେ ଆଜ୍ଞା